ଶହେ ପାଞ୍ଚ ଏକ ହଜାର ଦୁଇଶହ ସତାବନ କୋଡ଼ିଏ ହଜାର ସାତଶହ ଆଠ ଏକ ଲକ୍ଷ ପଞ୍ଚାବନ ହଜାର ସାତଶହ ଛପନ ଦୁଇ ଲକ୍ଷ ପଁଷଠି ହଜାର ସାତଶହ